ହଁ ହ୍ୟାଲୋ ଆପଣ ଶୁଭମର ମମି କହୁଛନ୍ତି ତ ହଁ ଦେଖନ୍ତୁ ଶୁଭମ ଆଜି କ୍ଲାସରେ ବେହୋସ ହୋଇ ପଡ଼ିଯାଇଛି ତାକୁ ବୋଧେ ଫେବର ହୋଇଛି କି କଣ ସେ ତାଦେହ ବହୁତ ଜୋରରେ ଗରମ ଅଛି ଆଉ ସେଥିପାଇଁ ତାର ମୁଣ୍ଡ ବୁଲାଇଛି ସେ ଗଳିପଡ଼ିଛି କ୍ଲାସରେ ହଉଛି ଆଟେଣ୍ଡ କରିପାରୁନାହିଁ ସେ ଓ ସେ ସକାଳେ କିଛି ଖାଇନାହିଁ କି ତ କଣ ହୋଇଛି କେଜାଣେ ତାର ଦେହ ବହୁତ ସିରିଏସ୍ ଅଛି ଆଉ ତାକୁ ଜ୍ଵର ବି ବହୁତ ଜୋରରେ ହୋଇଛି ହଁ ଠିକ୍ ଅଛି ମୁଁ ସେଇଆ ଭାବୁଛି ସ୍କୁଲ ଗାଡ଼ିରେ ତାକୁ ନହେଲେ ହସ୍ପିଟାଲ ନେଇଯିବି କିନ୍ତୁ ଆପଣ ଆପଣ ହଉଛି ଯେ ଆପଣଙ୍କ ଭିତରୁ ଯିଏ ହେଲେ ଜଣେ ହସ୍ପିଟାଲକୁ ଆସନ୍ତୁ ନାଇଁ ବେଶି ନାଇଁ କାରଣ ଏବେ ସେ ସେନ୍ସ ଅଛି ଯେତେବେଳେ ସେ ସେନ୍ସଲେସ୍ ହୋଇକି ପୁରା ଗଳି ପଡ଼ିଥିଲା ନା ସେଥିପାଇଁ ହଁ ସେ ତାର ଟିଫିନ ଖାଇ ସାରିଛି ଆମେ ତାକୁ ଖୁଆଇ ଦେଇଛୁ ଆଉ ଗୋଟିଏ ଓଆରଏସ୍ ପାଣି ଦେଇଥିଲୁ ତା ମୁଣ୍ଡ ବୁଲଉଥିଲା ନା ସେଥିପେଇଁ ତାକୁ ପିଏଇ ଦେଇଛୁ ଆଉ ତାକୁ ହସ୍ପିଟାଲ ନେବାର ବ୍ୟବସ୍ଥା କରୁଛୁ ଆଉ ଆପଣ ବି ଜଲଦି ଆସିବା ପାଇଁ ଟିକେ ଚେଷ୍ଟା କରନ୍ତୁ ନା ନା ପଡ଼ିନି ସେ ତ ଏମିତି ବସିଥିଲା ସଡ଼ନଲ୍ଲି ସେ ହଉଛି କ୍ଲାସ ଚାଲିଥିଲା ସଡ଼ନଲ୍ଲି ତାର ମୁଣ୍ଡ ବୁଲାଇଲା ସେ ହଉଛି ଡ଼େସ୍କରୁ ତଳକୁ ଗଳି ପଡ଼ିଲା ଆମେ ସମସ୍ତେ ପଚାରିଲୁ କଣ ହେଲା କଣ ହେଲା ନା ନା ବେଶି କିଛି ହୋଇନି ଖାଲି ତାକୁ ଫେବର ହୋଇଛି ତାର ଦେହରେ ବହୁତ ଜ୍ୱର ଅଛି ହଁ ଆମେ ଟେଷ୍ଟ କରିଥିଲୁ ତା ଜ୍ୱର ଅଛି ଟିକେ ଅଧିକ ହଁ ହଁ ଆମେ ତାକୁ ଏବେ ସ୍କୁଲ ଗାଡ଼ି ନେଇକି ଯିବୁ ହସ୍ପିଟାଲ ଭାବଛୁ ହ ଠିକ୍

ଅ ହଁ ହଉ ଆମେ ତାକୁ ହସ୍ପିଟାଲ ନେଇକି ଯାଉଛୁ ଆପଣ ବି ଜଲଦି ଟ୍ରାଏ କରନ୍ତୁ କେମିତି ହସ୍ପିଟାଲ ଆସିବା ପାଇଁ

ଠିକ୍ ଅଛି ଜଲଦି ଆସନ୍ତୁ